ବ୍ରହ୍ମାଣ୍ଡରେ ମଧ୍ୟ ଆକାଶ ଗଙ୍ଗା ଏପରି ବିଭିନ୍ନ ଜିନିଷ ମୋତେ ବହୁତ ଭଲ ଲାଗିଥାଏ ସେଥିରୁ ଅଛି ବ୍ରହ୍ମାଣ୍ଡରେ ସାତଟି ଋଷିଙ୍କର ତାରା ଅଛି ପ୍ରତକୂଲ ବଶିଷ୍ଟ ମରିଚି ସେଇ ତାରାମାନଙ୍କ ଭିତରେ ବିଭିନ୍ନ ଅଛି ଆଉ ସେଥିରେ ଗୋଟିଏ ସୂର୍ଯ୍ୟ ଅଛି ଆଉ ବ୍ରହ୍ମାଣ୍ଡରେ ଆହୁରି ସୂର୍ଯ୍ୟ ଅଛନ୍ତି ହେଲେ ଆମେ ଦେଖିପାରି କେବଳ ଗୋଟିଏ ସୂର୍ଯ୍ୟ ଦେଖିଛୁ ଆଉ ଆଠଟି ଗ୍ରହ ଅଛି ଆଉ ଆମର ଗୋଟିଏ ପୃଥିବୀର ଉପଗ୍ରହ ଅଛି ଯାହା ନାମ ହେଉଛି ଜହ୍ନ ଏମିତି ବହୁତ ପ୍ରକାର ଧୁମକେତୁ ଆସିଥାନ୍ତି